ମୋର ବୁଣିବା ଲକ୍ଷ ବା ଆକାଂକ୍ଷା ରହିଛି ଯାହାକି ମୁଁ ଆଗରୁ ମଧ୍ୟ କରିଆସୁଥିଲି ଯାହାକି ଡ୍ରେସ କମ୍ବଳ ଉଲର ଟୋପି ସ୍ଵେଟର କମ୍ବଳ ବିଭିନ୍ନ ପ୍ରକାର ମୁଁ ବୁଣିଆସିଛି ଏବଂ ତାହା ମୁଁ କରୁଛି ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟ କରିସାରି ମୋତେ ବହୁତ ଖୁସି ମିଳେ ଆହୁରି ଏଇ କାର୍ଯ୍ୟ ମଧ୍ୟ ମୁଁ କରୁଛି ଏବଂ ଏହି କାର୍ଯ୍ୟ ଆଗକୁ ମଧ୍ୟ କରୁଥିବି